ମୋର ଗୋଟେ ବଗିଚା ଅଛି ବଗିଚାରେ ଫୁଲ ଗଛ ଫଳ ଗଛ ସବୁ ଅଛି ଗଛ ହେଲେ ମୁଁ ଯେମିତିକି ଫୁଲ ଗଛ ବୋଲିକି ସେଇଟା ହେଉଛି ଗୋଲାପ ଫୁଲ ଗଛ ଅଛି ଟଗର ଫୁଲ ଅଛି ଆହୁରିିକି ବିଭିନ୍ନ ପ୍ରକାର ଫୁଲ ଗଛ ଅଛି ସେମିତିକି ଆଉ ଫଳ ଗଛ ଅଛି ଫଳ ଗଛ ବୋଲି ଆମ୍ବ ଗଛ ଅଛି ନଡ଼ିଆ ଗଛ ଅଛି ଆହୁରି କଦଳୀ ମାନେ ଆଉ ଗୋଟଏ ହଁ ଯେମିତିକି ଆମ୍ବ ଗଛ ପଣସ ଗଛ ବି ଅଛି ହଁ ସେଇଟା ଦେଖିବାକୁ ଗଲେ ମୁଁ ସକାଳୁ ଉଠିକି ସେଇଠାରେ ସେ ପଦାକୁ ସବୁ ସବୁ ଗଛ ଫୁଲ ଗଛ ଫଳ ଫଳ ଗଛ ସବୁ ପଦାକୁ ମୁଁ ସକାଳୁ ଉଠିକି ପାଣି ଦଉଛି ପାଣି ଦଉ ଦଉ ତା ସାଙ୍ଗରେ ମୋ ଘରୋଇ ସାର ଅଛି ଯେମିତିକି ଗୋବର ସାର ସେଇଟା ଫୁଲ ପାଣି ଦଉଛି ସାର ବି ଦଉଛି ଖାଲି ସକାଳୁ ନୁହେଁ ସନ୍ଧ୍ୟା ବେଳକୁ ମୁଁ ଦଉଛି ସବୁ ଗଛରେ ନିଜ ଘରୋଇ ସାର ବୋଲେ ଗୋବର ସାର ପାଣି ଦଉଛି ମାନେ ସବୁଦିନ ମୁଁ ସେଟାକ କରୁଇଛି କ'ଣ ପାଇଁ କରୁଛି ନା ସେଇଟା ଭଲ ଯତ୍ନ କରିଲେ ସେ ବଡ଼ ମାନେ ସେ ବଡ଼ ହେଇକି ଭଲ ଫୁଲ ଦବ ଫଳ ଦବ ଆଉ ଲୋକମାନେ ଦେଖିକି କହିବି ନାହିଁ ଭଲ ଗୋଟେ ବଗିଚା ଅଛି ହୁଁ ସେଥିପାଇଁ ମୁଁ ଏଇଟା କରୁଛି ହେଲେ ମୁଁ ତ ବି ଇଏ ଭଲ ଭମଟ ମିଳୁଛି ସେଥିପାଇଁ ମୁଁ କରୁଛି